ଆଜ୍ଞା ଆପଣ ବିଜୟ ସେଲୁନରୁ କହୁଥିଲେ ଆଜ୍ଞା ମୋ ପୁଅର ଆଗକୁ ବର୍ଥଡ଼େ' ଟିକିଏ ଆସୁଛି ଆଜ୍ଞା ସେଇଥିପାଇଁ ତା'ର ଟିକିଏ ଚୁଟି କଟା ହେଇଥାନ୍ତା ଆଜ୍ଞା ଆପଣଙ୍କର କ'ଣ ରେଟ୍ ରହିଛି

ନର୍ମାଲ କାଟିଲେ

ଆମର ଟିକିଏ ଷ୍ଟାଇଲିସ୍ ଦରକାର ଯେହେତୁ ବର୍ଥଡ଼େ' ଅଛି ବହୁତ ଲୋକ ଆସିବେନା ଆମର ଟିକିଏ ଷ୍ଟାଇଲିସ୍ ଦରକାର ଚୁଟି କଟା ଦୁଇଶହ ଟଙ୍କା ଆପଣ ନାଇଁ ମ ଦୁଇଶହ ଟଙ୍କା ଟିକିଏ ଅଧିକା ହେଇଯାଉଛି ଛୋଟପିଲା ତ ମାତ୍ର ପାଞ୍ଚ ବର୍ଷ ତାକୁ ପାଞ୍ଚ ବର୍ଷ ପିଲାଙ୍କର ଆଜ୍ଞା ପା

ତେଣୁ ଆମର ଇଏ ତ ଏଇ ଆମ ପାଖରେ ତ ଗୋଟେ ସେଲୁନ୍ ଅଛି ସିଏ ତ ଟିକିଏ ଆପଣଙ୍କଠାରୁ କମ ରେଞ୍ଜରେ ରହୁଛି ତ ଆପଣଙ୍କ ନାଁଟା ଆମେ ଶୁଣିଛୁ ନା ବିଜୟ ସେଲୁନ୍ ଭଲ ଚୁଟିକଟା ହେଉଛି ବୋଲି ତ ସେଇଥିପାଇଁ ଆମେ ଆପଣଙ୍କ ପାଖକୁ ଫୋନ୍ କରିଛୁ ଆପଣ ଏତେ ରେଟ୍ କହିଲେ ଆଉ ଆମେ କେମତି କାଟିବୁ ଆଜ୍ଞା ଆପଣଙ୍କର ଯେଉଁ ଚୁଟି କଟାରେ କ'ଣ କ'ଣ ସବୁ ଜେନ୍ଟସମାନଙ୍କର ଛୋଟ ପିଲାମାନଙ୍କର କ'ଣ କ'ଣ ମାନେ କେମିତି ଷ୍ଟାଇଲରେ କାଟିଲେ ଭଲ ଲାଗିବ କ୍ୟାଟଲଗ୍ ଅନୁଯାୟୀ କାଟିବେ ଆଜ୍ଞା ଆମେ ଏଇ କ୍ୟାଟଲଗ୍ରେ ଯେଉଁ ଷ୍ଟାଇଲ୍ ଚୁଜ୍ କରିବୁ ଆପଣ ସେଇ ଷ୍ଟାଇଲ୍ ହିସାବରେ କାଟିପାରିବେ ପୁରା ସେମ୍ ଟୁ ସେମ୍ କାଟିପାରିବେ ତ ଆଜ୍ଞା ଆଉ ଆପଣଙ୍କ ସପ୍ଟା କେତେବେଳ ଯାଏଁ ଖୋଲା ରହୁଛି ତାହେଲେ ଆମେ ସନ୍ଧ୍ୟା ଛଅଟାରେ ଗଲେ ଆପଣଙ୍କୁ କେତେ ଟାଇମ୍ ଲାଗିବ କାଟିବା ପାଇଁ ମିନିମମ୍ ଘଣ୍ଟାଏ ହେଲେ ତାହେଲେ ଆମେ ଛଅଟାରେ ଗଲେ ସାତଟା ଆଠଟା ସୁଦ୍ଧା କାଟିଦେବେ ତ ଆଜ୍ଞା ଆଉ କିଛି ଆଉ ଅଲଗା କିଛି ଚାର୍ଜେସ୍ ପଡ଼ିବନି ତ ତ ଟିକିଏ ଡିସକାଉଣ୍ଟ ହେଇପାରିବ କି ଆଜ୍ଞା ଆମେ ଆପଣଙ୍କ ସପ୍ର ମାନେ ଏମତି ଆମ ପାଖର ସବୁ ଯେଉଁମାନେ ସବୁ ପଡ଼ୋଶୀ ଅଛନ୍ତି ତାଙ୍କୁ ବି ଆମେ ଆପଣଙ୍କ ସପ୍କୁ ପଠେଇବୁ ତ ସେଥିପାଇଁ ଆମକୁ କିଛି ଡିସକାଉଣ୍ଟ ଦେବେ